ଆମ ଜିଲ୍ଲାରେ ମହିଳାମାନେ ବହୁତ ଉନ୍ନତଶୀଳ ହେଲଣି କିନ୍ତୁ ଲୋକମାନଙ୍କର ସେତେବେଳେ ଧାରଣା ଅଛି ଯେ ଝିଅମାନେ କିଛି କରିପାରିବେନି ଆଜିକା ଡେଟ୍ରେ ବର୍ତ୍ତମାନ ଝିଅମାନେ ଆଇଏଏସ ଓଏଏସ ହୋଇ ଆଗକୁ ବହୁତ ବଢ଼ିଗଲେଣି ମହିଳା ସଂସ୍କରଣରେ ଆସି ସେମାନଙ୍କୁ ସବୁପ୍ରକାର ସୁବିଧା ନାନା ପପ୍ରକାର ସୁବିଧା ମିଳୁଛି କିନ୍ତୁ ଗାଁ ଗହଳି ହେଉ ଏବେ ସହର ମଧ୍ୟ ହେଉ ପଛେ ଏହି ଯେଉଁ ନାରୀମାନଙ୍କ ପ୍ରତି ଅତ୍ୟାଚାର ହେଉଛି ନାରୀମାନଙ୍କ ପ୍ରତି ଏମିତି କି ଧର କାହାର ସ୍ଵାମୀ ଯଦି ଆକ୍ସିଡ଼େଣ୍ଟ ହେଉ କିମ୍ବା କୌଣସି ଇଏରେ ତାଙ୍କର ଦେହାନ୍ତ ହେଉଛି ସେତେବେଳେ ବି ସେହି ନାରୀମାନଙ୍କୁ ଦୋଷ ଦିଆଯାଉଛି ନାରୀମାନେ ବିଧବା ହେଲା ପରେ ତାଙ୍କୁ ତାଙ୍କୁ ଏହି ଯେଉଁ ଅଞ୍ଚଳରେ ଲୋକମାନେ ତାଙ୍କୁ ଖରାପ ନଜରରେ ଦେଖିବା ଦ୍ଵାରା ସେମାନଙ୍କର ସେମାନଙ୍କୁ ପ୍ରଭାବ ପଡ଼ୁଛି ସେମାନେ ନିଜେ ନିଜେ ଅନସେଫ୍ ଫିଲ୍ କରୁଛନ୍ତି କି ରାସ୍ତା ଘାଟରେ ଯିବା ଯିବା ପାଇଁକା ବହୁତ ନାନା ପ୍ରକାର ହଇରାଣ ହେଉଛି କିନ୍ତୁ ଏବେ ଏବେକା ଡେଟରେ ନାରୀମାନେ ତ ବହୁତ ଆଗକୁ ଆଗକୁ ବହୁତ ଆଗକୁ ବଢ଼ିଗଲେଣି ଦେଖ ଏବେ ରାଙ୍କ୍ ୱାନ ରାଙ୍କ୍ ଟୁ ଏମିତିକି ଏମିତିକି ରାଙ୍କ୍ ଟେନ୍ ପର୍ଯ୍ୟନ୍ତ ବି ଆଇଏଏସ ଓଏଏସରେ ଝିଅମାନେ ବହୁତ ସଫଳତା ଅର୍ଜନ କଲେଣି